ମୁଁ ଏହି ଦଶ ଦିନ ତଳେ ଗୋଟିଏ ଲୁଗାଟେ ଆଣିଥିଲି ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା ତା'ର ଛପା ବି ଭଲ ଥିଲା ସବୁ ଥିଲା ତେଣୁ ତାକୁ ଧରିକି ଆସିଲି କମ ରେଟ୍ରେ ପାଇଛି ବୋଲି ତାହାକୁ ବହୁତ ଖୁସିରେ ନେଇକି ଆସିଲି ଘରକୁ ଘରେ ଦେଖିଲା ବେଳକୁ ତାକୁ ଧୋଇ ଦେଲି ଧୋଇ ଦେଲାଠୁ ତା'ର ରଙ୍ଗ ଛାଡ଼ିଯାଉଛି ସେହି ଛପା ଗୁଡ଼ାକ ଉପୁଡ଼ି ଯାଉଛି ସେ ଚୁମକି ଯେଉଁ ଲାଗିଥିଲା ମାନେ ସରୁ ସରୁ ଚୁମକି ଗୁଡ଼ାକ ସେଯାକ ସବୁ ଝଡ଼ି ଝଡ଼ି ପଡ଼ୁଛି କିଛି ବି ଭଲ ପଡ଼ୁନାହିଁ ସେ ଲୁଗାଟା ଆଉ ତାକୁ ଧୋଇଦେଲେ ତା'ର ରଙ୍ଗ ଛାଡ଼ି ଯାଉଛି ଖରାରେ ଶୁଖାଇ ଦେଇକି ବାହାର କରିଦେଲା ବେଳକୁ ତା'ର ସୂତା ଯାକ ଭିଡ଼ି ଭିଡ଼ି ହୋଇକି କେମିତି ଗୋଟିଏ ହୋଇଯାଇଛି ନହେଲେ କଲର୍ଟା ସୁନ୍ଦର ଲାଗୁଥିଲା ହେଲେ କ'ଣ ହେବ ସେ କଲର୍ କ'ଣ ଆଉ ରହିଲା କି ସବୁ ଛାଡ଼ିଯାଉଛି ଭଲ ପଡ଼ିଲାନି ସେ ଲୋକ ମୋତେ ଠକି ଦେଲା ଭଲ ଶାଢ଼ୀ କହିଲା ଭଲ ବୋଲି ମୁଁ ଭାବିକି ଆଣିଲି ଦେଖିଲା ବେଳକୁ ସେହିଟା ଧୋଇ ଦେଇକି ଶୁଖାଇ ଦେଲା ବେଳକୁ ଯାହା ଅବସ୍ଥା ହେଉଛି କୁହନି ସେ ରଙ୍ଗ ସେମିତି ଜମା ରହିଲାନି ସେ ଫୁଲ ଗୁଡ଼ାକ ଉପୁଡ଼ି ଗଲା ଧଡ଼ି ଗୁଡ଼ାକ ସାଇଡ଼ରୁ ଚିରିଗଲା ଏମିତି ହୋଇକି ବହୁତ ଖରାପ ହେଲା ଶାଢ଼ୀଟି ଭଲ ପଡ଼ିଲାନି